ବିଭିନ୍ନ ଭାଷାରେ କିମ୍ବା ଭିନ୍ନ ଭିନ୍ନ ସ୍ୱର ଶୈଳୀ ଏବଂ କୌଶଳ ସହିତ ମୁଁ ଗୀତକୁ ବହୁତ ଭଲ ଭାବରେ ପରିଚାଳନା କରେ ଯେମିତିକି ମୁଁ ସକାଳେ ଉଠେ ହାରମୋନିୟମ ସହିତ ମୋର ଗୀତ ପ୍ରାକ୍ଟିସ୍ କରେ ଗୀତ ପ୍ରାକ୍ଟିସ୍ କରିବା ପୂର୍ବରୁ ମୁଁ ଗରମ ପାଣିରେ ମୋ ଗଳା ଧୁଏ ଏବଂ ଅଦା ଜାକେ